ଆଜିକା ପୀଢ଼ିରେ ପିଲାମାନେ ଖେଳକୁଦକୁ ସମ୍ପୂର୍ଣ୍ଣ ଭାବରେ ଭୂ ବର୍ତ୍ତମାନ ବର୍ତ୍ତମାନ ଯୁଗରେ ସମସ୍ତେ ମୋବାଇଲ ଫୋନରେ ଖେଳୁଛନ୍ତି ଫ୍ରୀ ଫାୟାର ହେଉ ପବଜି ହେଉ ଲୁଡୋ ହେଉ କିନ୍ତୁ କେହି ପଡ଼ିଆକୁ ଯାଇକି ନିଜର କସରତ କରିକି କେବଳ ନିଜର ବଡ଼ି କେମିତି ଭଲସେ ରହିବ କେମିତି ଆମେ ଦୀର୍ଘଦିନ ସୁସ୍ଥ ରହିବା ସେ ବିଷୟରେ କାହାର ମଧ୍ୟ ଚିନ୍ତା ନାହିଁ ହାଁ ଲୋକ ଗଲେ ଅଫିସ୍ ଗଲେ ଅଫିସରୁ ଫେରି ଜିମ୍ ଯାଉଛନ୍ତି କିନ୍ତୁ କେହି ପଡ଼ିଆକୁ ଯାଇକି ରନିଙ୍ଗ କରୁ ନାହାନ୍ତି କିମ୍ବା ଖେଳକୁଦ କରୁନାହାନ୍ତି ଯେହେତୁ ସେମାନଙ୍କୁ ଟାଇମ ହେଉ ନାହିଁ କିମ୍ବା କୌଣସି କାରଣରୁ ହେଉ ମଧ୍ୟ କିନ୍ତୁ ଖେଳିବା ଦ୍ଵାରା ଆମ ଶରୀର ବହୁତ ସୁସ୍ଥ ରହିବ ଆମେ ଦୀର୍ଘଦିନ ଯାକ ସୁସ୍ଥ ରହିପାରିବା ଏବଂ ଆମ ସୌନ୍ଦର୍ଯ୍ୟ ମଧ୍ୟ ଭଲ ରହିବ ଆମେ ଆମ ବଡ଼ି ଫିଟନେସ୍ ମଧ୍ୟ ଭଲ ରହିବ ଆମେ ଖେଳକୁଦ କରିବା ଦ୍ଵାରା ଆମର ମାଇଣ୍ଡ ମଧ୍ୟ ଭଲ ରହିବ ଆମେ କେମିତି ଭଲସେ ଦିନରେ ଦୁଇ ଚାରି ଘଣ୍ଟା ଆମକୁ ପଡ଼ିଆରେ ନିୟୋଜିତ କରି ସେଥିରୁ ଆମେ ବହୁତ କିଛି ଶିଖିପାରିବା ଏବଂ ଖେଳ ଗୋଟେ ଏମିତିକା ଜିନିଷ ଖେଳିବା ଦ୍ଵାରା କିଛି ବି ଅସୁବିଧା ହୋଇନଥାଏ ବଡ଼ିର